ହ୍ୟାଲୋ ହ୍ୟାଲୋ ଆଜ୍ଞା ଆଜ୍ଞା ଆମର ତ ସବୁ ଏଲ୍ ଇ ଡ଼ି ଲାଇଟ୍ କ'ଣ ମାନେ ଡିଜାଇନିଂ ସହ ସବୁ ସବୁ ଜିନିଷ ଆମର ଆଭେଲେବୁଲ୍ ଅଛି ଆଜ୍ଞା ଆପଣ ଆଜ୍ଞା ହେବ ଶସ୍ତାରେ ବି ମିଳିଯିବ ଏବେ ମାର୍କେଟରେ ବି ମାର୍ଜିନ୍ ରେଟ୍ରେ ସବୁ ଚାଲିଛି ଶସ୍ତାରେ ବି ମିଳିଯିବ ଆପଣଙ୍କର କେମିତି କ'ଣ ମାନେ ହେବ ମାନେ କେଉଁ କେତେ କେତେ ଏରିଆ କି କ'ଣ ଏଇଟା ଆପଣ କହିବେନା ଏଲ୍ ଇ ଡ଼ି ଲାଇଟ୍ କିମ୍ବା ଏଲ୍ଇଡ଼ିର ଗେଟ୍ ଫେଟ୍ କିଛି ଲାଗିବାର ଅଛି କି

ଆଜ୍ଞା କିଛି ବେଲୁନ୍ କି କ'ଣ ଅଲଗା ଡିଜାଇନ୍ ସେଗୁଡ଼ା କିଛି ସବୁ ଜିନିଷ ଆଭେଲେବୁଲ୍ ଅଛି ଆମ ଦୋକାନରେ ହଉ ଆଜ୍ଞା ଆପଣଙ୍କର କେ କେତୋଟି ଗେଟ୍ ଲାଗିବ ଆପଣଙ୍କ ପୂଜା ପାଖରେ କିଛି ଏଲ୍ ଇ ଡ଼ି କି କ'ଣ ଏଗୁଡ଼ା କିଛି ଲାଗିବାର ଅଛି କି କି ଅଲଗା କଲର୍ ଚେଞ୍ଜ୍ ହେଉଥିବା ଏଲ୍ ଇ ଡ଼ି ଏଗୁଡ଼ା କିଛି ଲାଗିବାର ଅଛି କି ଆଜ୍ଞା ଆଜ୍ଞା ଯିଏ ସାଉଣ୍ଡ୍ ଜିନିଷ କି ଇଲେକ୍ଟ୍ରୋନିକ୍ ଯେଉଁ ମ୍ୟୁଜିକାଲ୍ ଏଗୁଡ଼ା ସବୁ ସବୁ ଆଭେଲେବୁଲ୍ ଅଛି ଆମ ଦୋକାନରେ ନାଁ ଫାଁ କିଛି କି ଏଗୁଡ଼ା କିଛି ଏଲ୍ଇଡ଼ରେ ଆପଣଙ୍କର ରହିବ

ଠିକ୍ ଅଛି ଆଉ ହଉ ଆପଣ କରନ୍ତୁ ଦେଖିବା କେତେ ଆମେ କରୁଛୁ ଆଉ କମ୍ ରେଟ୍ରେ ଆମେ କରିବୁ ଆଉ ହଉ ଆଜ୍ଞା ରଖୁଛି